ହଁ ଆମେ ଘର୍ ବନେଇଲା ବେଲେ ଋଣ୍ ଆଣିଥିଲୁ ସେତେବେଲେ ତିନି ଲକ୍ଷ କି ଚାରି ଲକ୍ଷ କେତେ ଗୁଡ଼ିଏ ଆଣିଥିଲୁ ତା'ପରେ ବି ପିଲା ଛୁଆକେ ପାଠପଢ଼ାବାର୍ ଲାଗି ବି ଋଣ୍ ଆଣିଥିଲୁ ଆରୁ ନିଜର୍ ପର୍ସନାଲ୍ କାମ୍ର ଲାଗି ବି ଋଣ୍ ଆଣିଥିଲୁ ଆଉ ଦୋକାନ୍ ଦେଲାବେଲେ ବି ସେତେବେଲେ ବି ଋଣ୍ ଆଣିଥିଲୁ ଆଉ ଏ ଘର ଲୋନ୍ଟା ଆଉ ଥରେ ଆଣବାର୍ ଲାଗି ବି ଚେଷ୍ଟା କରୁଛୁଁ ଆଉ ନିଜର୍ ଇଟା ଚାଷ୍ ବାସ୍ର ଲାଗି ବି ଆମକୁ ପଇସା ପତର୍ ଯେତେବେଲେ ସର୍ଟେଜ୍ ହେଲା ସେତେବେଲେ ବି ଋଣ୍ ଆଣ୍ ଋଣ୍ ଆଣିଥିଲୁ ଆଉ ସେ ଚାଷ୍ ବାସ୍ ଟାଇମ୍ରେ ସାର୍ ଋଣ୍ ବି ଆଣିଥିଲୁଁ ପଇସା ଲୋନ୍ ବି ଆଣିଥିଲୁ ଆରୁ ଏ ବ୍ୟବସାୟର ଲାଗି ବି ଲୋନ୍ ଆନ୍ଥିଲୁ ପିଲା ଛୁଆ ମାନଙ୍କର୍ ଡେଭଲପମେଣ୍ଟର ଲାଗି ବି ଲୋନ୍ ଆଣିଥିଲୁ ଆଉ ଘର୍ କାମ୍ ର ଲାଗି ବି ଲୋନ୍ ଆଣିଥିଲୁ